ଆଜିକା ଡେଟ୍ରେ ତ ସାଂସ୍କୃତିକ କାମ ଯେଉଁ ନାଚ ଗୀତ ଓଡ଼ିଶୀ ଡ୍ୟାନ୍ସ କୀର୍ତ୍ତନ ମଣ୍ଡଳୀ ଏଗୁଡ଼ିକ ତ ସରକାର ଟିକିଏ ଅଧିକାଙ୍କୁ ଦେଖିବା କଥା କାହିଁକିନା ଆଜିକା ଡେଟ୍ରେ ଏଗୁଡ଼ା ହେଉଛି ମୂଳଦୁଆ ଗୋଟିଏ ପରମ୍ପରାକୁ ବଜେଇ ରଖିବାପାଇଁ ଆଙ୍କୁ ଟିକିଏ ସରକାର କିଛି ସାହାଯ୍ୟ କିଛି ଆଙ୍କ ପାଇଁକା ବ୍ୟବସ୍ଥା କରିବା ଦରକାର ନାଚ ଗୀତ ଓଡ଼ିଶୀ ଡ୍ୟାନ୍ସ ଏଗୁରା ପର୍ବପର୍ବାଣି ଏଗୁରା ବୁଡ଼ିଯାଉଛି ଆ ଉପରେ ଟିକିଏ ଅଧିକା ଅଧିରିକ କରି ପିଲାମାନେ ଆଉ ଯେଉଁ ଆଗ୍ରହ ଅଛନ୍ତି ତାଙ୍କୁ ଉତ୍ସାହିତ କରି କୀର୍ତ୍ତନ ସଂସ୍କୃତିକ ହରେରାମ ହରେକୃଷ୍ଣ କୃଷ୍ଣକୃଷ୍ଣ ହରେ ଏଟା ଯେଉଁ ରହୁଛି ଏଇଟା ବହୁତ ଆମ ପରମ୍ପରାକୁ ଅତି ଆଗ୍ରହୀରେ ଲୋକମାନେ ନେଲେ ଆକୁ ବଜେଇ ରଖିବା ବି ସଂସ୍କୃତିକ ଏଇଟା ବହୁତ ଭଲ କୀର୍ତ୍ତନ ଲୋକମାନେ ଯେଉଁ କରୁଛନ୍ତି ସେଇଟା ହେଉଛି ବହୁତ ଭଲ ଆକୁ ନାଚଗୀତ ବହୁତ ପୂଜାରେ ବଢ଼େଇବା କଥା ସରକାର ବି କିଛି ସାହାଯ୍ୟ କଲେ ନେଲା ଆକୁ ଆଗକୁ ନେଲେ ଆହୁରି ବଢ଼ିଆ ଭଲ ହେବ ଲୋକଙ୍କ ମନରେ ଉତ୍ସାହିତ ଆସିବ ଆଗ୍ରହ ଆସିବ ତ ବହୁତ ଭଲ ହୁଅନ୍ତା ସେସବୁ କେଲେ ଆଉ